ଭାରତରେ ଲୋକମାନେ ମୁଖ୍ୟ ଧାର୍ମିକ ସ୍ଥଳକୁ ଯିବାପାଇଁ ହେଲେ ଅନେକ ପ୍ରକାରର ଧାର୍ମିକ ସ୍ଥଳ ରହିଛି ସେଥିମଧ୍ୟରୁ ଓଡ଼ିଶାରେ ପ୍ରମୁଖ ମୁଖ୍ୟ ମନ୍ଦିର ହେଉଛି ପୁରୀର ଜଗନ୍ନାଥ ମନ୍ଦିର ଏବଂ ସେହିପରି ଭାବରେ ପୁରା ଭାରତକୁ ଦେଖିବା ପାଇଁ ଗଲେ ଅନେକ ଶିବ ମନ୍ଦିର ରହିଛି ଏବଂ ଅନେକ ଧର୍ମାନ୍ତ ଜାଗା ମଧ୍ୟ ରହିଛି ଯେଠାରେ ସେଇ ଧର୍ମାନ୍ତ ସ୍ଥଳଗୁଡ଼ିକରେ ଅନୁସରଣ ହେଉଥୁବା ପରମ୍ପରା ରୀତିନୀତି ଗୁଡ଼ିକ ମଧ୍ୟରୁ ରହିଛି ରଥଯାତ୍ରା ଏବଂ ଅନେକ ପ୍ରକାରର ଦୁର୍ଗାପୁଜା ଏବଂ ଶିବରାତ୍ରି ଏବଂ ଏଭଳି ଅନେକ ପର୍ବପର୍ବାଣୀ ଯେମିତି ହିନ୍ଦୁମାନଙ୍କର ଅନେକ ପର୍ବ ଅଛି ସେହି ପକାରେ ମୁସଲିମ ଖ୍ରୀଷ୍ଟିଆନ ମାନଙ୍କର ମଧ୍ୟ ପର୍ବ ରହିଛି ଖ୍ରୀଷ୍ଟିଆନ ମାନଙ୍କର ପର୍ବ ମଧ୍ୟରୁ ସେମାନଙ୍କର ବଡ଼ ପର୍ବ ରହିଛି ବା ଖ୍ରୀଷ୍ଟମାସ ରହିଛି ମୁସଲିମ ମାନଙ୍କର ରହିଛି ସେମାନଙ୍କର ଇଦ ରହିଛି ଯାହାକି ସେମାନେ ଠିକ ଭାବରେ ବେ ପାଳନ କରନ୍ତି ହିନ୍ଦୁମାନଙ୍କର ମଧ୍ୟ ଭାରତରେ ଏକ ଭୂମି ବଡ଼ ଭୂମିକା ରହିଚି ସେମାନେ ଅନେକ ପ୍ରକାରର ମନ୍ଦିରରେ ପୂଜା କରନ୍ତି ଏବଂ ଏହିପରି ଭାବରେ ସେମାନେ ପାଳନ କରନ୍ତି